ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାରେ ଓଡ଼ିଶାର ଭାଷାର ଭୂମିକା କ'ଣ ପ୍ରଥମେ ଆମେ ଓଡ଼ିଶାର ଭାଷାର ଭୂମିକାକୁ ଜାଣିବା ପୂର୍ବରୁ ଭାଷା କାହାକୁ କୁହାଯାଏ ଜାଣିବା ଦରକାର ଭାଷା ଆମର ଗୋଟିଏ ମନ ଆମ ନିଜ ମନୋଭାବକୁ ଅନ୍ୟ ଅନ୍ୟଜଣଙ୍କ ପାଖରେ ପ୍ରକାଶ କରିବା ପାଇଁ ଭାଷା କୁହାଯାଏ ଅବା ନିଜ ନିଜର ମନୋଭାବକୁ ଅନ୍ୟଜଣଙ୍କ ପାଖରେ ପହଞ୍ଚାଇବାକୁ ଭାଷା କୁହାଯାଏ ଯାହାକି ସେ ଆମର ନିଜର ମନୋଭାବକୁ ଜାଣିପାରନ୍ତି ଐତିହକୁ କିପରି ଆମ ଓଡ଼ିଆ ଭାଷା ସଂଗ୍ରହଣ କରୁଛି ଆମର ପୁରାତନ ଯୁଗରେ ଭାଷା କ'ଣ ବୋଲି ଜାଣିନଥିଲେ ଆମେ ସମସ୍ତେ ଠାର ଉପରେ ବ୍ୟବହାର କରୁଥିଲେ ଲେଖାଲେଖି ଉପରେ ବ୍ୟବହାର କରୁଥିଲେ ନିଜ ଭାଷା ନିଜର ଉଦ୍ଦେଶ୍ୟ ଏବଂ ବୃଦ୍ଧିକୁ ପ୍ରକାଶ କରିବା ପାଇଁ ଅନ୍ୟ ଅନ୍ୟ ଜଣଙ୍କ ପାଖରେ ପୁରାତନ କାଳରେ ଠାର ଏବଂ ଲେଖାରେ ଚିତ୍ର ସାହାଯ୍ୟରେ ପରିପ୍ରକାଶ କରୁଥିଲେ କ୍ରମାଗତ ସମୟରେ ଭାଷାରେ ପରିବର୍ତ୍ତନ ଆସୁ ଆମ ଓଡ଼ିଆ ଭାଷା ଉତ୍ପତ୍ତି ହେଲା ଯାହାକି ଏପର୍ଯ୍ୟନ୍ତ ବି ଆମର ଐତିହ ଭାଷାକୁ ସମୃଦ୍ଧି କରି ରଖିଛି ପୁରାତନ କାଳରେ ଓଡ଼ିଆ ଭାଷାର ପ୍ରଚଳନ ହେଉନଥିଲା ଯାହା ଫଳରେ ଅନ୍ୟ ଅନ୍ୟ ଜଣକ ପାଖକୁ ତା'ର ପ୍ରକୃତ ମନୋଭାବ ପରିପ୍ରକାଶ ହୋଇପାରୁନଥିଲା ଯାହା ଫଳରେ ସେ ଗୋଟେ ଗୋଟେ କାମ କହିବାରୁ ଅନ୍ୟ କାମ କରୁଥିଲେ କାଳକ୍ରମେ ଓଡ଼ିଆ ଭାଷା ପରିବର୍ତ୍ତନ ହେଉ ହେଉ ଆମେ ଏବେ ନୂତନ ଭାଷାରେ ପ୍ରଚଳିତ ହେଉଛି ବିଭିନ୍ନ ରାଜ୍ୟରେ ବିଭିନ୍ନ ଦେଶରେ ବିଭିନ୍ନପ୍ରକାର ଭାଷା ଅଛି ତା'ଭିତରୁ ଓଡ଼ିଆ ତାମିଲ ତେଲୁଗୁ କେରଳା ହିନ୍ଦୀ ଇଂଲିଶ୍ ଅନ୍ୟାନ୍ୟ ରହିଛି ଆମେ ଏଇଠି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା କାରଣ ଆମେ ଓଡ଼ିଆ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଦରକାର ଏବଂ ଆମ ଓଡ଼ିଆ ଭାଷାରେ ବହୁ ପ୍ରକାର ଇଂଲିଶ୍ ଶବ୍ଦ ମଧ୍ୟ ଲୁଚିକି ରହିଛି ଯାହାକୁ ଆମେ ଭାବୁଛେ ଓଡ଼ିଆ ଏଇ ଏହାର ନାମ ଓଡ଼ିଆରେ ଆସିଥିବ କିନ୍ତୁ ତାହା ନୁହେଁ ସେଇଟା ଇଂଲିଶ୍ ୱାର୍ଡ଼୍ର କିଛିଟା ଶବ୍ଦ ଅଛି ଇଂଲିଶ୍ ୱାର୍ଡ଼୍ର ଅଛି ଯେଉଁଟାକି ଓଡ଼ିଆ ୱାର୍ଡ଼୍କୁ କୁହାଯାଉଛି କିନ୍ତୁ ସେଇଟା ଓଡ଼ିଆ ୱାର୍ଡ଼୍ ନୁହେଁ ଇଂଲିଶ୍ ୱାର୍ଡ଼୍ ଯାହା ଫଳରେ ଆମକୁ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେଥିପାଇଁ ଆମେ ଜନଜାଗୃତି ହୋଇକି ଓଡ଼ିଆ ଭାଷାକୁ ଅଧିକ ପ୍ରୋତ୍ସାହିତ କଲେ ଆମେ ଯେପରିକି ଅନ୍ୟ ଭାଷାକୁ ସମ୍ମାନ ଦିଆହେଉଛି ଆମ ଭାଷାକୁ ଟିକିଏ ସମ୍ମାନ ଦିଆଯାଉ ଏବଂ ଅଲଗା ଅଲଗା ରାଜ୍ୟ ଦେଶରେ ପ୍ରଚଳିତ କରାଯାଉ